ରୋଷେଇ କରିବା ସମୟରେ ମୁଁ ସାଧାରଣତଃ ବହୁତ ସତର୍କରେ ରହିଥାଏ କାରଣ ମୁଁ ଯଦି ତେଲ ଯେଉଁ ମସଲା କଷିବା ଟାଇମ୍ରେ ପ୍ରାୟତଃ ମୁଁ ବେଶୀ ସତର୍କରେ ରୁହେ କାରଣ ତେଲଟା ଗରମ ଯଦି ରହିବ ତା ହେଲେ ସାଙ୍ଗେ ସାଙ୍ଗେ ଦେହରେ ଆସି ପଡ଼ିଯିବ ମସଲାକୁ ଆମେ ଧୀରେ ଧୀରେ କରିକି ପକାଇବା ଯେମିତି ଜୋର ସେ ପକାଇ ଦେଲେ ସାଙ୍ଗେ ସାଙ୍ଗେ ତେଲଟି ଆସିକି ମୁହଁରେ ପଡ଼ିବାର ସମ୍ଭାବନା ବହୁତ ଅଧିକା ଥାଏ ଆଉ ତାସହିତ ମସଲା ଯେତେବେଳେ କଷୁଛେ ମସଲାଟା ଏମିତି କଷିବା ଦରକାର ଯେମିତି କି ଚୁଲି ନିଆଁଟା ଯେମିତି କ କରାଇକି ନ ଆସିବା ଦରକାର ସେହି ଜିନିଷ ଗୁଡ଼ିକୁ ଦୃଷ୍ଟି ଦେବା ଦରକାର ଆଉ ଯେଉଁ ନିଆଁ ଆମେ ତ ସାଧାରଣତଃ ରୋଷେଇ କରିବା ନିଆଁରେ ଆଉ ନିଆଁଟି ନିଆଁ ପାଖରେ ଆମେ ଯେତେ ଦୂରାଇକି ରହିବା ଆଉ ସେତେ ଭଲ